ନମସ୍କାର ନମସ୍କାର

ଓ ହୋ ଆପଣଙ୍କର ଦେହ ଅସୁସ୍ଥ ଥିଲା ଆଉ କର୍ମଚାରୀମାନଙ୍କୁ ଆପଣ ସାହାଯ୍ୟ ମାଗିଲେ ସେମାନେ କିଛି ଆପଣଙ୍କୁ ସାହାଯ୍ୟ କଲେନି ହଉ ମ୍ୟାଡ଼ାମ୍

ହଉ ମ୍ୟାଡ଼ମ୍ ସରି ଆଉ ଆପଣଙ୍କୁ ଦେହ ଅସୁସ୍ଥ ଥିଲା ସେଥିପାଇଁ ସାହାଯ୍ୟ କରିପାରିଲେନି ସେଇଟା ଟିକେ ସରି ଆଉ ଆମର କର୍ମଚାରୀମାନେ ମଧ୍ୟ କରିପାରିନଥିବାରୁ ତାଙ୍କ ପାଇଁ ମୁଁ ମଧ୍ୟ ସରି କହୁଛି ଆଉ ଆପଣ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ପଇସା ଆପଣ ଏହା ପରେ କାହାକୁ ବି ପଠାନ୍ତୁ ଯଦି ଆପଣଙ୍କ ଦେହ ଭଲ ନାହିଁ ତା'ହେଲେ ଆଉ କାହାକୁ ବି ପଠାନ୍ତୁ ତ ଆମ କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିଦେବେ ଆଉ ତୁମ ପଇସା ଉଠାଇ ଦେବେ ଆପଣ ନ ଗଲେ ବି ଆପଣଙ୍କର ଯଦି କେହି ବିଶ୍ଵସ୍ତ ଲୋକ ଅଛନ୍ତି ତା'ହେଲେ ଆପଣଙ୍କ ପାଇଁ ଆମେ ସେତିକି କରିପାରିବୁ ଯେହେତୁ ଆପଣ ଆସିପାରୁନାହାନ୍ତି ଅପାଣଙ୍କର ଦେହ ଏତେ ଅସୁସ୍ଥ ଅଛି ତ ଆପଣ କ'ଣ କରିବେ ନା ସେଇ ଯେଉଁ ବ୍ୟାଙ୍କ୍ର ଖାତାରେ ନିଜର ସବୁ ଡିଟେଲ୍ସ ଲେଖିଦେବେ ନିଜର ଯାହା ସବୁ ଦେଇଥିବ ବ୍ୟାଙ୍କ୍ର ଖାତା ଦେଇଥିବ ଖାତାରେ ଗୋଟେ ଡିପୋଜିଟ୍ ଫର୍ମ୍ ଆସୁଛି ତ ସେଇଥିରେ ଯାହା ସବୁ ଦେଇଥିବ ଆପଣ ଲେଖିଦେବେ ଲେଖିଦେବା ପରେ ଏଇଟା ଆପଣଙ୍କର ଯଦି କେହି ବିଶ୍ଵସ୍ତ ଲୋକ ସେମିତି ଅଛନ୍ତି ଅଛନ୍ତି ତ ଯାହାକୁ ଆପଣ ବିଶ୍ୱାସ କରୁଥିବେ କି ସେମିତି କେହି ନଥିବେ କି ଆପଣଙ୍କ ପଇସା ନେଇକି ଖର୍ଚ୍ଚ କରିଦେଉ ଥିବେ ହଁ ସେମିତି ଯଦି ବିଶ୍ଵସ୍ତ ଲୋକ ଅଛନ୍ତି ତା'ହେଲେ ଆପଣ ତାଙ୍କୁ ଦିଅନ୍ତୁ କାଲି ଆପଣ ଦେଇକି ପଠାନ୍ତୁ ଆମେ ଆପଣଙ୍କ ନାଁଟା କ'ଣ କହିବେ ହଁ ହଁ ଆପଣ ନା ହଁ ହଁ ଆପଣ ତାଙ୍କୁ ଦେଇକି ପଠା ହଁ ହଁ ଆପଣ ତାଙ୍କୁ କାଲି ପଠାନ୍ତୁ ତାଙ୍କ ନାଁ ତ ଆପଣ କହିଲେ ଆପଣଙ୍କ ନାଁ ବି ମୁଁ ଜାଣିଲି ଆପଣ ଲେଖିକି ପଠାନ୍ତୁ ପଠାଇବା ପରେ ମୁଁ ଦେଖୁଛି ଆମ କର୍ମଚାରୀମାନଙ୍କୁ କହିଦେବି ସେ ଆପଣଙ୍କର କାମ କରିଦେବେ ଆପଣଙ୍କର ଯେତେ ଦରକାର ଅଛି ଟଙ୍କା ସେଇଥିରେ ଲେଖିଦେବେ ସେ ଉମେଶ ଚନ୍ଦ୍ର ଯିଏ ଅପାଣଙ୍କର ଅଛନ୍ତି ବିଶ୍ଵସ୍ତ ଲୋକ ତାଙ୍କୁ ଆମେ ତାଙ୍କୁ ଦେଇଦେବୁ ତ ସେ ଆପଣଙ୍କୁ ନେଇକି ଦେଖାଇ ଦେବେ ଆପଣ ତା'ପରେ ମେଡ଼ିକାଲ୍ରେ ଯାଇକି ଦେଖାଇବେ ଆଜି ତ ଏତେ ସମୟ ହୋଇଗଲାଣି ବ୍ୟାଙ୍କ୍ ତ ବନ୍ଦ ହୋଇଗଲାଣି ତ ହଁ ଆପଣ ହଁ

ହଁ ସେଇଟା ତ ମୁଁ ଆପଣଙ୍କୁ ସରି କହିଲି କି ମାନେ ସେମାନେ ବୋଧେ କାମ ବ୍ୟସ୍ତତା ଭିତରେ ଥିବେ ଦେଖୁଥିବେ ବ୍ୟାଙ୍କ୍ରେ ବହୁତ ସାରା କାମ ରହିଛି ତଥାପି ଆପଣଙ୍କୁ ସାହାଯ୍ୟ କରିବାଟା ଠିକ୍ ଥିଲା ମୁଁ ବୁଝୁଛି ଆପଣଙ୍କର ଦେହ ଯେହେତୁ ଅସୁସ୍ଥ ଥିଲା ଆଉ ଆପଣଙ୍କର ସାହାଯ୍ୟ କରିବାଟା ବି ତାଙ୍କର ଉଚିତ୍ ଥିଲା ତ ହେଲେ ଯେହେତୁ କରିନାହାନ୍ତି ତ ସରି ଆଉ ଏମିତି କେବେ ହେବନି ଆପଣ କାଲି ଯାହାକୁ ବି ହେଲେ ପଠାନ୍ତୁ ଆଉ ସେ ଆପଣଙ୍କୁ ଆସିକି ଇଏ କରିବେ ସାହାଯ୍ୟ କରିବେ ହେଲା ହଉ ହଉ ରହିଲି ହଁ ହଁ ଠିକ୍ ଅଛି